ସ୍ୱାସ୍ଥ୍ୟ ସେବା ପାଇଁ ସରକାର ବିଜୁ ସ୍ୱାସ୍ଥ୍ୟ ସେବା ବିଜୁ ସ୍ୱାସ୍ଥ୍ୟ କେନ୍ଦ୍ର ଯୋଜନା ହେଲ୍ଥ କାର୍ଡ଼ କରିବା ଦ୍ୱାରା ଗରିବ ଲୋକମାନେ ମଧ୍ୟ ପ୍ରାଇଭେଟ ହସ୍ପିଟାଲରେ ସମସ୍ତେ ସୁରକ୍ଷିତ ହୋଇପାରିଛନ୍ତି କମ ପଇସାରେ ସମସ୍ତେ ସୁରକ୍ଷିତ ହେଇପାରିଛନ୍ତି ସ୍ୱାସ୍ଥ୍ୟ ସେବା